ଓଡ଼ିଶୀ ନୃତ୍ୟ ଗୋଟେ ଏତେ ଭଲ ନୃତ୍ୟ କି ଓଡ଼ିଶୀ ନାଚ ଦେଖୁଥୁବା ଲୋକ ସେ ବହୁତ ଖୁସି ହୁଏ ଓଡ଼ିଶୀ ନାଚିବାଟା ସହଜ କଥା ନୁହେଁ ଭକ୍ତିର ସହକାରେ ସେ ନାଚନ୍ତି ଠାକୁରଙ୍କ ସାମ୍ନାରେ କି ଠାକୁରଙ୍କୁ ମନ ଭିତରେ ଆଣି ଠାକୁରଙ୍କ ନାଁ ଧରି ସିଏ ଗୀତଟେ ବୋଲନ୍ତି ଏତେ ସୁନ୍ଦର ଗାଆନ୍ତି କି ତାକୁ ଶୁଣିଲେ ମନ ମୁଗ୍ଧ ହେଇଯାଏ ଯାହା କି ଆମ ଗାଁରେ ହୁଏ